ଆମ ଏଇ ଅଞ୍ଚଳରେ ପ୍ରାୟତଃ ସମସ୍ତେ ଚାଷ କରନ୍ତି ପଶୁପାଳନ କରନ୍ତି ଗାଈ ଛେଳି ମେଣ୍ଢା ଆଦି ସମସ୍ତେ ଚାଷ କରନ୍ତି ଏହା ପଶୁପାଳନ କରିବାର ଆମ ଅଞ୍ଚଳରେ ସମସ୍ତେ ଗାଈ ଚାଷ କରନ୍ତି ଗାଈ ଚାଷ କଲେ ଗାଈ ପାଳନ କରନ୍ତି ଗାଈ ପାଳନ କରିବାରେ ଆମର ସମସ୍ତ କ୍ଷୀର ପ୍ରସ୍ତୁତ ହୁଏ କ୍ଷୀରକୁ ବିକ୍ରୟ କରନ୍ତି ଏବଂ ଏଥିରେ ଅଳ୍ପ ବ୍ୟବସାୟୀ ହୁଏ ଗୁହାଳ ଅନ୍ୟ ଏରିଆରେ ହଁ ଗୁହାଳ ହେଇସାରିଛି କିନ୍ତୁ ଆମ ଏରିଆକୁ ଏପର୍ଯ୍ୟନ୍ତ ଗୁହାଳ ଆଉ ଗାଈର ଗାଈ ଘର ହେଇ ନାହିଁ ଆଉ ଛେଳି ଘର ମଧ୍ୟ ହେଇ ନାହିଁ ଛେଳି ଏମାନେ ରହିବା ପାଇଁ ତାଙ୍କର ସୁବିଧା ହେଇପାରୁନି ଘର ହେଇପାରୁ ନାହିଁ ଘର ନାହିଁ ଏହାକୁ କିଛି ଆକାରରେ ଯଦି ସରକାର ଘର କରି ଦେଇଥାନ୍ତେ ବହୁତ ଭଲ ହେଇଥାନ୍ତା ଘର କରିଦେଲେ ଆରାମରେ ରହିଥାନ୍ତେ ଏମିତିକି ଗାଈ ଗାଧେଇ ଦବା ପାଇଁ ପାଣିର ସୁବିଧା ମଧ୍ୟ ନାହିଁ ଏଥିପାଇଁ ବେଶୀ ଗାଈ ରଖି ହଉ ନାହିଁ ଏମିତି ଅଳ୍ପ ରଖା ହେଉଛି ଆଠ ଦଶ ଆଠ ଦଶଟି ଗାଈ ରହିଛନ୍ତି ତାକୁ ଗାଧେଇବା ପାଇଁ ଅଡ଼ୁଆ ହେଉଛି ଆମ ଦୂରକୁ ପାଣି ଆଣିକି ଗାଧେଇବା ତା'ର ସୁବିଧା ହେଇପାରୁ ନାହିଁ ଆଉ ଛେଳି ରହିବାର ତାଙ୍କର ଗୁହାଳ ମଧ୍ୟ ସେମିତି ନାହିଁ ତାଙ୍କର ଭାଡ଼ି ହେଇକି ରହିଥାନ୍ତେ ଏହାର ସୁବିଧା ହେଇପାରୁ ନାହିଁ